ଆମର ନିଜର ଫାର୍ମ ଅଛି ଯେଉଁଟାକି ଆମେ ବହୁତ ପ୍ରକାର ଚାଷ ସବୁ କରୁଛୁ ଯେଉଁଟା କି ଧାନ ଚାଷ ହଉଛି ଗହମ ଚାଷ ହଉଛି ବାଜେରା ଚାଷ ହଉଛି ସୋରିଷ ଚାଷ ହଉଛି ଆଉ ଆମର ଅନ୍ୟାନ୍ୟ ଚାଷ ମଧ୍ୟ ସବୁ ରହିଛି ଆମେ ଚାହୁଁଛୁ କି ଆମର କିଛି ଗୋଟେ ଋଣ ହେଲେ ଆମେ ତାଠାରୁ ଅଧିକ ଯେତିକି ଉତ୍ପାଦନ କରୁଛୁ ତାଠାରୁ ଟିକେ ଅଧିକ ଉତ୍ପାଦନ କରିବା ପାଇଁ ଚାହୁଁଛୁ ତେଣୁ ଆମକୁ ଯଦି ଗୋଟେ ଋଣ ମିଳନ୍ତା ସ୍ୱଳ୍ପ ଋଣ ତାହେଲେ ଆମେ ଟିକେ ଖୁସି ହୁଅନ୍ତୁ ଆମର ଗ୍ରାମ୍ୟ ବ୍ୟାଙ୍କର କିଷାନ କ୍ରେଡ଼ିଟ କାର୍ଡ଼ ଗୋଟେ ଯେଉଁ ମିଳୁଛି ଆମର ସେ କାର୍ଡ଼ଟା ଟିକେ କରି ଦିଅନ୍ତେ ଆଉ ସେ କାର୍ଡ଼ରେ ଆମର ସବୁ ଋଣ ଫୁଣ ବି ମିଳନ୍ତା ଋଣ ଟା ହେଲେ ଆମେ ଟିକେ ଋଣ ମୁକ୍ତ ହେଇଯିବୁ ମାନେ ଋଣଟା ଅଳ୍ପ ବାହାରୁ କେଉଁଠୁ ପଇସା ଆଣିଲେ ଅଧିକ ସୁଧ ପଡ଼ୁଛି କିନ୍ତୁ ବ୍ୟାଙ୍କର ଋଣଟା ଟିକେ ଅଳ୍ପ ସୁଧ ପଡ଼ିବ ତେଣୁ ଆମେ ଚାହୁଁଛୁ ଯେ ଆମକୁ କିଛି ମାତ୍ରାରେ ସାହାଯ୍ୟ କଲେ ଆମେ ଅଧିକ ଓପରକୁ ଟିକେ ଉଠିବୁ ତେଣୁ ଆମର ଗୋଟେ ରୁମ ଦରକାର ନିହାତି ଭାବରେ ଆପଣଙ୍କୁ କହୁଛୁ ଆମକୁ ଗୋଟେ ଚାଷୀ କୃଷି ଲୋନ କରି ଦିଅନ୍ତୁ ଆଉ ଗୋଟେ କିଷାନ କ୍ରେଡ଼ିଟ କାର୍ଡ଼ ମଧ୍ୟ ଆମକୁ କରି ଦିଅନ୍ତୁ